ହଁ କିଏ କହୁଛ ମୁଁ ଜାଣିପାରିଲିନି ହଁ ହଁ ହଁ ହଁ ଏଇଠି ବସିଥିଲି ଆଉ କୋଉ ଫିଲ୍ମ ତାହେଲେ କହିଥିଲେ ମୁଁ ଯିବିନି

ହଉ ହଲ୍ରେ ପଶି ସାରିଲଣି ହଉ ହଉ ହଉ କାଟିଥାଉ ମୁଁ ଯାଉଛି ସାଙ୍ଗେ ସାଙ୍ଗେ ପହଁଞ୍ଚୁଛି ସ୍କୁଟିରେ ଜଣଙ୍କ ହଁ ଜଣଙ୍କୁ କହିକି ଯାଉଛି ହଁ ହଁ

ହଁ ହଁ ନହେଲେ ମୋତେ ପୂରେଇବେନି ତମେ ଯଦି ଟିକେଟ୍ ରଖିଛ ମୋତେ କେମିତି ପୂରେଇବେ

ହୁଁ ହୁଁ କହ

ହଁ ହଁ ହଁ ହଁ ହଁ ହଁ ହଉ ତୁ ଲାଇନ୍ରେ ଥା କାଟ୍ ନି ଫୋନ୍ ହଁ ହଁ ମୁଁ ବଜାର ଆସି ପହଞ୍ଚିଗଲିଣି କ'ଣ ନେବି ବାଦାମ୍ ବାଦାମ୍ ବାଦାମ୍ ଭାଇ ବାଦାମ୍ ଗୋଟେ ପ୍ରକାର ଦିଅନ୍ତୁ ତ ଆଉ ସେ ମଟର୍ ଗୋଟେ ପ୍ୟାକେଟ୍ ଦିଅନ୍ତୁ ସେ ନଳି ପ୍ୟାକେଟ୍ ଟେ ଦିଅନ୍ତୁ କୁର୍କୁରେ ଚାରିଟା ଦିଅନ୍ତୁ ବାରା ଭଝା ବି ଦିଅନ୍ତୁ ଦୁଇ ଶହ ହଁ ଭାଇ ତମର କେତେ ପଇସା ହେଲା ହଁ ହଉ ନିଅନ୍ତୁ ହଁ ହେଇଗଲା

ହଁ ଯାଉଛି ପରା ଏ ବଜାରରୁ କିଣିଲି ଲେଟ୍ ହେଲା ଟିକେ ସେ ଭାଇଙ୍କ ପାଖରେ ଭିଡ଼ ଲୋକ ତ ସେଥିପାଇଁ ଟିକେ ଲେଟ୍ ହେଲା ହଉ ମୁଁ ଆସିଗଲି ହଁ ହଁ ହଁ ହଁ ଏତେ ଭିଡ଼ ଇଲୋ ବୋପା ସେ ଘରେ ଟିକେ ବ୍ୟସ୍ତ ଥିଲେ ସେଥିପାଇଁ ମୁଁ ଜାଣିଥିଲି ଜାଣିଥିଲି ଆଗରୁ ଟିକେ ରେଡ଼ି ହେଇଥାନ୍ତି ହଉ କାମ ନ ଥିଲେ ହଁ ହଁ ହଁ ହଁ ମୁଁ ହେଇଗଲି କୋଉ ହଲ୍ କୋଉ ହଲ୍ ଏଠି ଦୁଇ'ଟା ଖଣ୍ଡେ ହଲ୍ ଅଛି ତ ହଉ ହଉ ହଁ ପାଇଗଲି ପାଇଗଲି

ଆରେ ସେ ତ ବହୁତ ଦିନ ପରେ ଦେଖା ହେଲା ତୋ ସହିତ ହଁ ହଁ ହୁଁ ସେ ସତରେ ବହି ତ ଆରମ୍ଭ ହେଇଗଲା ଯେ